ମୁଁ ଯେହେତୁ ଗୋଟେ ଆଶା ଦିଦି ଆମର ବିଭିନ୍ନ ବୈଠକ ସବୁ ହୋଇଥାଏ ଅନ୍ଲାଇନ୍ ଅଫ୍ଲାଇନ୍ ମାଧ୍ୟମରେ ଆମେ ସବୁ ବୈଠକରେ ଯୋଗ ଦେଇଥାଉ ଆମର ଥରେ ଭୁବନେଶ୍ୱରରୁ ଅନ୍ଲାଇନ୍ ମାଧ୍ୟମରେ ଗୋଟେ ବୈଠକ କରାଗଲା କୁହାଗଲାକି ସେଇଥିରେ ମିଟିଂ କରିବା ପାଇଁ ଆମେ ଏଠି ବୌଦ୍ଧରେ ଅଛୁ ସବୁ ଜିଲ୍ଲାର ଆଶା ଦିଦି ସେହି ଅନ୍ଲାଇନ୍ ମାଧ୍ୟମରେ ବୈଠକରେ ବସିଲେ ଆଉ ସେହି କମ୍ପ୍ୟୁଟର ସାହାଯ୍ୟରେ ଆଉ କିଏ ମୋବାଇଲ ସାହାଯ୍ୟରେ ଅନ୍ଲାଇନ୍ ବୈଠକ ବସିଲେ ଯିଏ ଯେତେ ଦୂରେ ଥାଉ ମଧ୍ୟ ଗୋଟେ ଅନ୍ଲାଇନ୍ ଏମିତି ଗୋଟିଏ ଜିନିଷ ହେଇଗଲାଣି ସେହି ସାହାଯ୍ୟରେ ସେମାନେ ବିଭିନ୍ନ କାମ ସବୁ କରି ପାରୁଛନ୍ତି ଆଉ ଅନ୍ଲାଇନ୍ ସାହାଯ୍ୟରେ ଆମେ ସବୁ ମିଟିଂ କଲୁ କିଏ କୋଉ ଜିଲ୍ଲାରୁ ସବୁ ଜିଲ୍ଲାର ଆଶା ଦିଦି ଥିଲେ ସବୁ ଦେଖିଲୁ ତାଙ୍କୁ ଚିହ୍ନିଲୁ ଜାଣି ନଥିଲୁ ବହୁତ ଖୁସି ଲାଗିଲା ବହୁତ ଭଲ ଲାଗିଲା ଅନ୍ଲାଇନ୍ ମାଧ୍ୟମରେ ସବୁ କିଛି ଜାଣି ପାରୁଛୁ ବୋଲି ଆଉ କେତେକ ଆଶା ଦିଦି ଅଛନ୍ତି ତାଙ୍କ ପାଇଁ ବି ମୋତେ ବହୁତ ମନ ଦୁଃଖ ଲାଗିଲା କାରଣ ତାଙ୍କର ଛୋଟ ଛୋଟ ମୋବାଇଲ ତାଙ୍କ ପାଖରେ ସ୍ମାର୍ଟଫୋନ ନାହିଁ ତାଙ୍କ ମାନେ ନେଟୱାର୍କ ଅସୁବିଧା ମଧ୍ୟ ରହୁଛି ଯାହାଦ୍ୱାରା ସେମାନେ ଏହି ମିଟିଂ ବିଷୟରେ ଜାଣି ପାରୁନାହାନ୍ତି ତାଙ୍କୁ ବହୁତ ଅସୁବିଧା ହେଉଛି ସେଥିପାଇଁ ମୋତେ ଯଦି ତାଙ୍କ ମାନଙ୍କ ପାଇଁ ଯଦି ଅଫ୍ଲାଇନ୍ର ମିଟିଂ ହୁଅନ୍ତା ତାହେଲେ ଭଲ ହେଇଥାନ୍ତା